ମୋ ଜୀବନର ଦିଗ ହେଲା ଗୀତ ଗାଇବା ମୁଁ ଗାଁରେ ଯଉ ପାଠ ପଢେ ସ୍କୁଲ୍ରେ ସେଠି ପ୍ରାର୍ଥନା ସବୁଦିନ ଗଲେ କରେ ଆଉ ଜାନୁଆରୀ ଛବିଶରେ ଜନଗଣ ମନ ଅଧିନାୟକ ଗୀତ ବୋଲେ ଅଗଷ୍ଟ ପନ୍ଦରରେ ବି ବୋଲେ ଆଉ ଗାଁରେ ଶିବରାତ୍ରି ହେଉ କିମ୍ବା ମେଳା ମହୋତ୍ସବ ଯେଉଁଠି ହେଉ ଆମେ ସବୁ ଶ୍ଳୋକ ଭଜନ ଭାଗବତ ସବୁ ସେଇଠି ବୋଲାବୋଲି ଆରମ୍ଭ କରୁ ଅଡ଼ିସନ୍କୁ ବି ବାହାରକୁ ଯାଉ ଆଉ ଢେଙ୍କାନାଳ ମହୋତ୍ସବକୁ ଯାଉ ଘରେ ମୋର ନାତି ନାତୁଣୀଙ୍କି ମୁଁ ଲୋରି ଶୁଣାଇ ତାଙ୍କୁ ଶୁଆଇପକାଏ ଆଉ ଘରେ ବି ଭାଗବତ ସନ୍ଧ୍ୟାବେଳେ ପଢେ